ଆଗରୁ ବହୁତ କିଛି ଚାଷ ହେଉଥିଲା ଏବେ ବି ବହୁତ କିଛି ଚାଷ ହେଉଛି କିନ୍ତୁ ଆଗକାଳର ଲୋକମାନେ ବହୁ କମ୍ ଚାଷ କରୁଥିଲେ କାରଣ ନିଜ ହାତରେ ଲଙ୍ଗଳ ହାତରେ ହାତରେ ଲଙ୍ଗଳ ଧରି ଚାଷ କରୁଥିଲେ ସେଥିପାଇଁ ବହୁ କମ ଚାଷ କରୁଥିଲେ ଆଉ ଲୋକମାନେ ବହୁ କଷ୍ଟ ବି କରୁଥିଲେ କିନ୍ତୁ ତଥାପି ତାଙ୍କ କଷ୍ଟରେ ବି ସେ ସେମିତି କି ବେଶୀ କିଛି ପାଇପାରୁନଥିଲେ କାରଣ ସେ ବହୁ ବହୁ କଷ୍ଟ କରିକି ଅଳ୍ପ କିଛି ଚାଷ କରୁଥିଲେ ହେଲେ ଏବେ ବହୁତ କମ୍ ଗୋଟେ ଦିନରେ ଗାଡ଼ି ମେସିନ୍ ବାହାରୁଛି ବହୁତ ଲୋକ ବହୁତ ବି ଜମି ସମସ୍ତଙ୍କର ଅଛି ଏବେ ଗୋଟେ ଦିନରେ ଗାଡ଼ି ବହୁତ କିଛି ଲୋକଙ୍କର ଚାଷ କରିଦେଉଛି ଆଗରୁ ତ ଲୋକମାନେ ଅଳ୍ପ କିଛି ଚାଷ କରୁଥିଲେ କିନ୍ତୁ ବହୁ କଷ୍ଟ କରୁଥିଲେ ଏବେ କଷ୍ଟ ନକରିକି ବି ଗାଡ଼ିରେ ମେସିନ୍ ଦ୍ୱାରା ବହୁତ କିଛି ସାହାଯ୍ୟ ବହୁତ କିଛି ମାନେ ବହୁତ ଅଧିକ ଚାଷ ହୋଇପାରୁଛି ଆଉ ବହୁତ୍ କିଛି ଫସଲ ବି ବଢ଼ୁଛି ଲୋକମାନଙ୍କୁ ବି ଏଇ ମେସିନ୍ ବହୁତ କିଛି ମେସିନ୍ ଏବେ ବାହାରୁଛି ଆଉ ସେ ଲଙ୍ଗଳ ନାହିଁ ବି ବହୁତ ଧାନ ମେସିନ୍ ସବୁ କିଛି ମେସିନ୍ ଏବେ ବାହାରୁଛି ଲୋକମାନେ ବି ସେଇ ମେସିନ୍ ଦ୍ୱାରା ଚାଷ କରିଦେଉଛନ୍ତି ଆଉ ଲୋକମାନଙ୍କୁ ବେଶୀ କଷ୍ଟ ବି ପଡ଼ୁନି ଆଉ ଆଗରୁ ବି କଷ୍ଟ କରିକି ଲୋକମାନେ ଚାଷ କରୁଥିଲେ ଏବେ ବି ବିନା କଷ୍ଟରେ ବି ମେସିନ୍ ଦ୍ୱାରା ଗାଡ଼ି ଦ୍ୱାରା ଚାଷ କରିକି ଫସଲ କରୁଛନ୍ତି